ଯେମିତିକି କେଶ ପାଇଁ ଆମକୁ ବହୁତ ଉପକାରିକା ହେଉଛି ଆମ ହେୟର୍ ଅଏଲ୍ ହେୟାର୍ ଅଏଲ୍ ଯାହା ବିି ଆମେ ସାମ୍ପୁ କରୁ ଯାହା ବିି କରୁ ସେଇଟା ଆମ ମୁଣ୍ଡକୁ କ୍ଲିନ୍ କରେ ମାତ୍ର ଯେତେବେଳେ ଆମେ ହେୟାର୍ ଅଏଲ୍ ଲଗାଇ ଥାଉ ଆମ ମୁଣ୍ଡ ହେୟାର୍ ଅଏଲ୍ ଲଗାଇକି ଚମ୍ପି କଲେ ମସାଜ୍ କଲେ ଆମ ମୁଣ୍ଡକୁ ଟିକେ ହାଲକା ଲାଗେ ଆଉ ଆମ ଚୁଟି ସଫ୍ଟ ରୁହେ ଆଉ ଆମ କେଶ ସବ ମାନେ ଗ୍ରୋଥ୍ ହୁଏ ତା'ର ହେୟାର୍ ଅଏଲ୍ ବହୁତ ପ୍ରକାରର ଅଛି ଯେମିତିକି ନଡ଼ିଆ ତେଲ ଆମ୍ଲା ତେଲ ବାଦାମ ତେଲ ଆଉ ବିଭିନ୍ନ ପ୍ରକାରର ଜଡ଼ିିବୁଟି ଯାହା ବିି ବହୁତ ସାରା ହେୟାର୍ ଅଏଲ୍ ଏବେ ତ ବହୁତ ସାରା ହଜାର ହଜାର ହେୟାର୍ ଅଏଲ୍ ବାହାରିଲାଣି ତ ହେୟାର୍ ଅଏଲ୍ଟା ଆମ ଚୁଟି ପାଇଁ ବହୁତ ଉପକାରିତା ଦିଏ